ବିଭିନ୍ନ ଆସନ ଯାହା ନାମନୀୟତା ଏବଂ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ସେଗୁଡ଼ିକ ହେଲା ପଦ୍ମାସନ ଯୋଗାସନ ପଦ୍ମାସନରେ ବସିବା ଦ୍ଵାରା ମସ୍ତିଷ୍କ ସ୍ଥିର ରହେ ଏବଂ ମନରେ ଶାନ୍ତି ଆଣେ ଏବଂ ରକ୍ତ ସଂଚାଳନ କରେ ଯୋଗାସନ ଯୋଗାସନ ମନରେ ଶାନ୍ତି ଆଣେ ଏବଂ ମସ୍ତିଷ୍କ ସ୍ଥିର ରହେ ଗୋଡ଼ ଠୁ ପାଦ ଯାଁକେ ରକ୍ତ ସଂଚାଳନ କରିଥାଏ ଏମିତି ବିଭିନ୍ନ ପ୍ରକାର ଆସନ ଯୋଗାସନ ପଦ୍ମାସନ ଏମିତି ବିଭିନ୍ନ ପ୍ରକାର ଆସନ ଅଛି